ମୋ ସାଙ୍ଗମାନେ ବିରିୟାନି ଖାଇବାକୁ କହୁଥିଲେ ମୁଁ ଗୋଟିଏ ଥର ଚେଷ୍ଟା କରିଥିଲି ବିରିୟାନି ରୋଷେଇ କରିବା ପାଇଁ ତାହା କେତେ କଷ୍ଟର ସହିତ ମୁଁ ବିରିୟାନିକୁ ମଧ୍ୟ ତିଆରି କରିଦେଇଥିଲି ଏହିଟା ମୋର ପସନ୍ଦ ହେଲା କାହିଁକିନା ମୁଁ ଯେତେବେଳେ ବାହାରକୁ ଯାଏ ବିରିୟାନିଟା ଖାଏ ମୋତେ ଭଲ ଲାଗେ ଏବଂ ସାଙ୍ଗ ସାଥୀମାନେ ମିଶିକି ଖାଇଥିଲୁ ଏବଂ କଥା ହୋଇଥିଲୁ ଯେ ଦିନେ ମୁଁ କରିକି ଦେବି ବୋଲି ତ ଏହିଟା ମୁଁ ପ୍ରଥମଥର ପାଇଁ ସାଙ୍ଗମାନଙ୍କ ପାଇଁ କରିଥିଲି ଏବଂ ସେହିଟା ମୋ ପାଇଁ କଷ୍ଟ ଟିକେ ଥିଲା କିନ୍ତୁ ହୋଇ ଯାଇଥିଲା ଭଲ ଲାଗିଥିଲା ମଧ୍ୟ